ଆମେ ଓଡ଼ିଶା ରାଜ୍ୟରେ ରହୁଛୁ ଏଠି ମୁଖ୍ୟ ଭାଷା ଆମର ଓଡ଼ିଆ ଆମେ ଓଡ଼ିଆ ପିଲାଟା ବେଳୁ ମଲା ପର୍ଯ୍ୟନ୍ତ ଓଡ଼ିଆକୁ ଆମେ ବିଲଙ୍ଗସ୍ କରୁଛୁ ସେଠି ଓଡ଼ିଆ ଭାଷା ଆମ ଆମ ପାଇଁ ବହୁତ ଲାଭଦାୟକ ବା ଆମେ ଏହି ଓଡ଼ିଆ ଭାଷାକୁ ନେଇ ବହୁତ ଗର୍ବିତ ଅଛୁ ଆଉ ଆମ ଭାଷା ଆମ ଭାଷାକୁ ନେଇ ଆମେ ଏଠି ଚଳୁଛୁ ଆମ ଆମେ ଯଦି କୌଣସି ବେପାର ବାଣିଜ୍ୟ କରିବାକୁ ହେଉ କି ପାଠପଢ଼ିବା କ୍ଷେତ୍ରରେ ହେଉ କି ଚାକିରୀ କରିବା କ୍ଷେତ୍ରରେ ହେଉ ଆମେ ଆମ ଭାଷାକୁ ବାହାରେ କହିପାରୁନୁ ମୁଖ୍ୟତଃ ଏଠି ଇମ୍ପୋଟାନ୍ସ ହେଉଛି ଓଡ଼ି ହିନ୍ଦୀ ଇଂଲିଶ ଏହିସବୁ ଭାଷାକୁ ଆମେ ବେଶି ତଦାରଖ କରୁଛୁ ବା ସେଠି କହିବା ପାଇଁ ଆମେ ବାଧ୍ୟ ହେଉଛୁ କିନ୍ତୁ ପ୍ରକୃତ ଭାଷା କହିବାକୁ ଗଲେ ଆମର ମାତୃଭାଷା ଓଡ଼ିଆ